ଆମର ଓଡ଼ିଶାରେ ସବୁ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଆମେ ପାଳନ କରୁ ଆମର ମାଁଙ୍କର ଯେଉଁ ଗୁରୁବାର ଓଷା ଅଷାଢ଼ ମାସରେ ମାର୍ଗଶୀର ମାସରେ ମାଁଙ୍କର ଗୁରୁବାର ଓଷା ହୁଏ ମାଁଙ୍କ ପୂଜାରେ ଭାତ ଡାଲି ଖଟା କ୍ଷୀରି ବିଭିନ୍ନ ପ୍ରକାର ଜିନିଷ ମାଁଙ୍କ କତିରେ ତିଆରି ହୁଏ ପୂଜା ହୁଏ ମାଁଙ୍କ ପାଖରେ ପୂଜା ଗୁରୁବାର ଓଷାରେ ହୁଏ ଆମର ପଞ୍ଚୁକ ମାସରେ ପଞ୍ଚୁକ ମାସରେ ବଡ଼ଓଷା ଆମେ କରୁ ତାଦିହରେ ପ୍ରତ୍ୟେକ ସୋମବାରରେ ଆମର ହବିଷ ହଏ ଭାତ ଡାଲମା ଖଟା କ୍ଷୀରି ଆମେ ସେସବୁ ତିଆରି କରୁ ଆମର ଅଷାଢ଼ ମାସରେ ମାଁଙ୍କ ଗୁରୁବାର ଓଷାରେ ମଣ୍ଡାପିଠା ତିଆରି ହୁଏ ଆମର ରଜରେ ପୋଡ଼ପିଠା ଚକୁଳିପିଠା ବିଭିନ୍ନ ପ୍ରକାର ଆରିସାପିଠା ବିଭିନ୍ନ ପ୍ରକାର ପିଠା ତିଆରି ହଏ ଆମର ଯେଉଁ ବଢ଼ାକୁଢ଼ା ହଏ ସୋମବାର ପୁଷୁମାସରେ ଆମର ସବୁ ବଢ଼ାକୁଢ଼ା ହଏ ଯେଉଁ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର କାହାର ଲଡ଼ୁ ମିଠା କାକରା ଜଲପି ବିଭିନ୍ନ ପ୍ରକାର ଜିନିଷ ବି ତିଆରି ହୁଏ ସେମାନେ ବଢ଼ାକୁଢ଼ା ହଏ ଆମର ପର୍ବପର୍ବାଣୀ ଯେତେ ଓଷାବାର ପିଠା ତିଆରି ହୁଏ ଆମର ରଜରେ ଆମର ରଜରେ ପୋଡ଼ପିଠା ମଣ୍ଡାପିଠା ଚକୁଳିପିଠା ବିଭିନ୍ନ ପ୍ରକାର ପିଠା ମଧ୍ୟ ଆମେ ପର୍ବ ପାଳନ କରୁ ପିଠା ତିଆରି କରୁ ଆମର ସଂକ୍ରାର ବିଭିନ୍ନ ପ୍ରକାର ଆମର ପୁଷୁ ମାସରେ ମାଁଙ୍କ ପାଖରେ ଚକୁଳିପିଠା ହଏ ମଣ୍ଡାପିଠା ହଏ ଆରିସାପିଠା ହଏ ଏଇଭଳିଆ ସଂକ୍ରାନ୍ତି ପର୍ବପର୍ବାଣୀରେ ଭାତ ଡାଲମା ଖଟା କ୍ଷୀରି ପ୍ର ବିଭିନ୍ନ ପ୍ରକାର ପୂଜା ହୁଏ ତିଆରି ହୋଇକିରି ଆମର ମଗୁଶୁର ମାସରେ ମାଁଙ୍କ ପାଖରେ ପି ଭାତ ଡାଲମା ଖଟା କ୍ଷୀରି ବିଭିନ୍ନ ପ୍ରକାର ଦହିକାଲୁଆ ସେକା ବିଭିନ୍ନ ପ୍ରକାର ବରା ବିଭିନ୍ନ ପ୍ରକାର ଜିନିଷ ତିଆରି କରୁ ମାଁଙ୍କ କତିରେ ପୂଜା କରୁ ଓଡ଼ିଶାରେ ଅନେକ ପର୍ବପର୍ବାଣୀ ଅଛି ଅନେକ ପର୍ବରେ ଭାତ ଡାଲମା ଖଟା କ୍ଷୀରି ହିଏ ଆଉ ଅନେକ ପର୍ବରେ ବି ପିଠା ମଣ୍ଡା ପୋଡ଼ପିଠା ରୁଚିପିଠା ସବୁ ବିଭିନ୍ନ ପ୍ରକାର ପିଠା ଆମେ ତିଆରି କରୁ